ଖୋର୍ଦ୍ଧା ଜିଲ୍ଲାର ଜଳବାୟୁ ବହୁୁତ କଠିନ ଅଛି ଯାହା ଦ୍ୱାରାକି ଗରମ ଦିନେ ଆମର ପାଣି ତଳକୁ ଖସିଯାଏ ଲୋକମାନେ ପାଣି ଆଣିବା ପାଇଁ ବହୁତ ଅସୁବିଧା ହୂଅନ୍ତି ପ୍ରବଳ ଗରମ ହୁଏ ଯେମିତିକି ବାହାରକୁ ବାହାରି ହୁଏନାହିଁ ଆଉ ବହୁତ ଲୋକ ବି ଅଂଶୁଘାତ ହୋଇଯାଏ ଲୋକମାନଙ୍କୁ ଗରମ ଆମ ଖୋର୍ଦ୍ଧା ଜିଲ୍ଲାରେ ଅଧିକାଂଶ ହୁଏ ଆଉ ବାକି ରହିଲା ଆମର ବର୍ଷା ମଧ୍ୟ ହୁଏ କିନ୍ତୁ ଗୋଟା ଗୋଟା ଜାଗା ଖାଲ ଯେଉଁ ସେଥିରେ ପାଣି ଭର୍ତ୍ତି ହୋଇକି ରହିଯାଏ ଯେମିତିକି ଯିବା ଆସିବା ପାଇଁ ଅସୁବିଧା ହୁଏ ବାହାରକୁ ବାହାରିବା ପାଇଁ ଘରୁ ବାହାରିବା ପାଇଁ ବାହାରକୁ ଜାଗା ଜାଗାରେ ଜମିକି ରହିଥିବା ହେତୁ ଆଉ ଶୀତଦିନେ ଆମର ଖୋର୍ଦ୍ଧା ଇଏରେ ବହୁତ ଖୋର୍ଦ୍ଧା ଜିଲ୍ଲାରେ ବହୁତ ଶୀତ ହୁଏ ଯେମିତିକି ଘରୁ ବାହାରି ହୁଏ ନାହିଁ କାହିଁକିନା ଏଇଟା ଆମର ପାହାଡ଼ ଏରିଆ ଜିଲ୍ଲା ବୋଲି ସେଥିପାଇଁ ଅଧିକ ଶୀତ ହୁଏ ଘରୁ ବାହାରି ହୁଏନାହିଁ ଲୋକମାନେ ବାହାରିଲା ବେଳକୁ ମାନେ ପିନ୍ଧିକି ଯେମିତି ଆମର ଜ୍ୟାକେଟ ଫ୍ୟାକେଟ ପିନ୍ଧିକି ବାହାରିବାକୁ ପଡ଼େ କିନ୍ତୁ ଶୀତ ବହୁତ ହୁଏ